କ୍ରିକେଟ ହେଉଛି ଆମର ବିଶ୍ୱ ସ୍ତରୀୟ ଖେଳ କ୍ରିକେଟ ସବୁଠୁ ଆମର ପ୍ରିୟ ଖେଳ କିନ୍ତୁ ଏହା ଦ୍ବାରା ଆମେ କ୍ରିକେଟ ଖେଳିକି ଆମେ ସ୍ଵାସ୍ଥ୍ୟ ଆମର ସାଙ୍ଗ ସାଥି ଆମେ ସବୁଠାରୁ ଆମ ଦେହ ହାତ ସୁସ୍ଥ ରହୁଛୁ କ୍ରିକେଟରେ ଓଭରରେ ଛ'ଟା ବଲ ଛ'ଟା ବଲ କ୍ୟାଚ ଧରିଲେ ଆଉଟ କ୍ରିକେଟରେ ଅମ୍ପାୟାର ନଥିଲେ କ୍ରିକେଟ ଖେଳି ହୁଏନାହିଁ କ୍ରିକେଟ ହେଉଛି କ୍ରିକେଟ ଖେଳିବା ପାଇଁକି ଆମକୁ ବ୍ୟାଟ ଦରକାର ବଲ ଦରକାର ସ୍କ୍ରିନ ଦରକାର କ୍ରିକେଟ ଅଧିକାର ଯେଉଁ କ୍ରିକେଟ ଅଧିକାର ଥିଲେ ଆମକୁ ସବୁ କିଛି ମିଳିଥାଏ ଆଉ ଆମକୁ ଏଇ ଯେଉଁ ଆମର ବ୍ୟାଟ ହେଉ ବ୍ୟାଡ଼ମିଣ୍ଟନ ହେଉ ଫୁଟବଲ ହେଉ ଭଲି ହେଉ ଆଦି ଖେଳ ଆମ କୁ ଜଣା ନାହିଁ କିନ୍ତୁ ଆମେ ଖେଳିବାକୁ ଚାହୁଁଛୁ କିନ୍ତୁ ଆମେ ଖେଳିଲେ ଆମେ ସବୁ କିଛି ଆମେ ଜାଣିପାରିବୁ କିନ୍ତୁ ଆମ ଅଞ୍ଚଳରେ ଖେଳାଯାଏ ନାହିଁ ଫୁଟବଲ ସବୁଠାରୁ ଆମ ହକି ହେଉଛି ଆମ ସବୁ ଆମ ଭାରତର ଭଲ ଖେଳ ହେଲା ହକି ହକି ଖେଳ ଆମକୁ ବହୁତ ଭଲ ଲାଗେ କିନ୍ତୁ ଏ ହକି ଖେଳ ଆମକୁ ଜଣା ନାହିଁ ଆମକୁ ହକି ଖେଳ ହେଉ ଅନ୍ୟାନ୍ୟ ଖେଳ ଉପାଧି ଫୁଟବଲ ହେଉ ଭଲି ହେଉ ଆଦି ଖେଳରେ ଆମକୁ ଟିକିଏ ସହଯୋଗ କିମ୍ବା ଅଧିକାର କଲେ ଆମେ ଉପକୃତ ସହଯୋଗ କରିପାରିବୁ